ହଁ ଆଜ୍ଞା ନମସ୍କାର ଆଜ୍ଞ ସାଗର୍ ରେଷ୍ଟୁରେଣ୍ଟ୍ କେଁ ଆଜ୍ଞା ମୁଇଁ ସୋନପୁର୍ରୁ କହୁଥିଲି ଯେନ୍ ଅର୍ଡ଼ର୍ କରଥିଲି ନିକେଁ ସେଟା ଯେତ୍କି ଅର୍ଡ଼ର୍ କରିଥିଲି ସେନୁ କେତେଟା ଆଇଟମ୍ କମ୍ କର୍ବାର୍ ଅଛେ ତ ସେଥିଲାଗି ଫୋନ୍ କରିଥିଲି ଆଜ୍ଞା ହଁ ମୁଇଁ ନନ୍ଭେଜ୍ର କେତେଟା ଆଇଟମ୍ ମଗେଇଦେଇଥିଲି ଆଉ ସେତାକେ କମ୍ କର୍ବାର୍ ଅଛେ ଟିକେ କାଣା କି ଇଟା ରାମ୍ ନବମୀ ତ ସେଥିିର୍ଲାଗି ମୁଇଁ ଭୁଲ୍ରେ ମଗେଇ ଦେଇଥିଲି ଆରୁ ଇଟା ଖାଲି ଭେଜ୍ର ଆଇଟମ୍ ମତେ ଦର୍କାର୍ ହଁ ଆଜ୍ଞା ହଁ ଯେନ୍ ମଟନ୍ ଆର୍ ଚିକେନ୍ ଅଛେ ସେଟା ଦୁଇଟା ଆଇଟମ୍ କମ୍ ସେଟା କମ୍ କରାହେବା ଯେ ହେଲେ ଭେଜ୍ର ଆଇଟମ୍ ଟିକେ ଦର୍କାର୍ ଛତୁ ଟିକେ ବାଗିର୍ ହେବା ହେତିରେ ଆଜ୍ଞା ହଁ ପରେ ଆଜ୍ଞା ସେ ଭୁଲ୍ରେ ଇଏ ହେଇଗଲା ହଁ ସେଟା ଟିକେ ଅର୍ଡ଼ର୍ଟା ଠିକ୍ସେ ଟିକେ ରଖୁନ୍ ଆଉ ଯେନ୍ତା ଦିଆ ହେଇଛେ କାଢ଼ି ଦେବେ ଆଉ ଛତୁଟା ଏଡ଼୍ କରିଦେବେ ଆଜ୍ଞା ଆଉ ଭେଜ୍ ଉପ୍ରେ ଭେଜ୍ ଆଇଟମ୍ ଉପ୍ରେ ଖାଲି ଦେଇଦେବେ ଯେତ୍କି ଅର୍ଡ଼ର୍ ହେଇଛେ ଖାଲି ନନ୍ଭେଜ୍ ଇ ଯେନ୍ ଦୁଇଟା ଥିଲା କାଢ଼ିଦେବେ ବାକି ଭେଜ୍ ଯାକ ଦେଇଦବେ ଛତୁଟା ଏଡ଼୍ କରିଦେବେ ଆଜ୍ଞା

ହଁ ପରେ ଆଜ୍ଞା ଆଜ୍ଞା ହଁ ହେଟା ଚେଞ୍ଜ୍ କରିଦେବେ ଭେଜ୍ର ଖାଲି ଦେଇଦେବେ ଆଜ୍ଞା କେତେ ଡିସ୍କାଉଣ୍ଟ୍ ହେବାକି ହେଟା ଯେନ୍ ନନ୍ଭେଜ୍ ଖାଲି ଭେଜ୍ର ଆଇଟମ୍ ଯେନ୍ ମିଲ୍ଟା ଦୁଇଶହ ଟଙ୍କା କମ୍ ରହେବା ଆଜ୍ଞା ହଁ ଆଜ୍ଞା ହଁ ହେତ୍କି ହେଲେବି ହେବା ଯେ ଆଜ୍ଞା ହଁ ହେତ୍କି ଖାଲି ଭେଜ୍ ଉପ୍ରେ ଆଜ୍ଞା ହଁ ସେଟା ରାମ୍ ନବମୀ ଚାଲିଛେ ଭୁଲ୍ରେ ସେଟା ଅର୍ଡ଼ର୍ ହେଇଗଲା ଆଜ୍ଞା ହଁ ଖାଲି ଭେଜ୍ ଆଇଟମ୍ ଦେବେ ଆର୍ ଛତୁ ଦେବେ ଆଜ୍ଞା ଆଉ ଠିକ୍ ଟାଇମ୍ରେ ଟିକେ ପହଞ୍ଚେଇ ଦେବେ ଆଜ୍ଞା ଯେନ୍ଟାକି ଡାଇରେକ୍ଟ୍ ଅର୍ଡ଼ର୍ କରାହେଇଚେ ଏକ୍ ବଜେ ଟିକେ ପହଞ୍ଚେଇ ଦେବେ ଠିକ୍ ଅଛେ ଆଜ୍ଞ ରହେଲି ତା'ହେଲେ ଆଜ୍ଞା